ଭାଇ କେତେ ସମୟରେ ଆଉ ଆମେ ସୁନ୍ଦରପଦାରେ ପହଁଞ୍ଚିପାରିବା ଏଠାରେ ତ ବହୁତ ଟ୍ରାଫିକ୍ ଅଛି ବର୍ତ୍ତମାନ ଗୋଟିଏ ଟ୍ରାଫିକ୍ ପଡ଼ିଲାଣି ତାପରେ ଆମେ କେତେ ସମୟ ଲାଗିବ ଆଉ ଯିବା ପାଇଁ ବହୁତ ଟାଇମ ହୋଇଗଲାଣି ଆଉ କେଉଁଠି ପାଖ ଅଛି ଟିକେ ସୁବିଧା କରି ଦେଖ ଚାଲି ଯିବା ସେପଟେ ଆଉ ରାସ୍ତାଟା କମ୍ ପଡ଼ିବ ଯେଉଁଠି ସେହିପଟେ ଯିବା କିଛି ଜାଣିଛ କି ବୁଝିକି ପଚାର